ଆପଣ ଇଲେକ୍ଟ୍ରି ମ୍ୟାନ୍ ଇଲେକ୍ଟ୍ରି ସେଲସ୍ମ୍ୟାନ କହୁଥିଲେ କି ହଁ ହଁ ଇଏ ଆମ ଘରଟା ଟିକେ ସେ ଯେଉଁ ଇସ୍ୟୁ ଅଛି ଟିକେ ଇଲେକ୍ଟ୍ରି ତାର ହେଲା ହଁ ଆଉ ବାକି କିଛି ଇଲେକ୍ଟ୍ରିକ୍ କାମ ବି ବାକି ଅଛି ହେଲେ ହଁ କିଛି କାମ ହାଉସ୍ ହୋଲଡର କିଛି ଘର ପାଖେ ଅଛି ସେଥିରୁ କାମ ଯାକ କିଛି ଅଛି ହେଲା ଆଉ ତେଣୁ କରି ଆପଣ କରିବେ କି ହଁ ହଁ ହଁ ହେଲେ ଆମର ୱାରିଂ ହବ ପୁରା ଆଉ ବାକି ହୋଲଡର ବଲ୍ବ୍ ଫଲ ସବୁ ଲାଗିବ ହେଲା ଏମିତି ଆଉ କେମିତି କେତେ ପଇସା ନେବେ ଯେ ଆମର ପାଞ୍ଚଟା ୱାରିଂ ହବ ଆଉ ବାକି ଅଳ୍ପ ଯାହା କିଛି ଦେବେ

ହଁ ନାହିଁ ଆଉ ଗୋଟେ ସୁଇଚ୍ ପଏଣ୍ଟକୁ କେତେ ପଇସା ନଉଛନ୍ତି ହଁ ହଁ ହଉ ହେଲେ ଆଉ କ'ଣ ଟିକେ ବାର୍ଗେନିଂ ଟିକେ କରନ୍ତୁ କ'ଣ ଟିକେ କମ୍ କଲେ ତାକୁ ଧରିକିରି ଆଉ ଆଜିକାଲି ତ କମ୍ପିଟିସନ୍ ମାର୍କେଟ୍ ହେଇଗଲାଣି ହେଲା ଆଉ ଏ କମ୍ପିଟିସନ ମାର୍କେଟ୍ରେ ଆପଣ ଯଦି ବାର୍ଗେନିଂ ଟିକେ କରବାର ନହେଲେ ଆଉ ଚାଲିବ କି ଆପଣଙ୍କର ଇଲେକ୍ଟ୍ରି ହଁ ହେଲେ ଆପଣ କେଉଁ ଦିନ ଆସିବେ ହଉ କାଲିକି ଆସନ୍ତୁ ଆପଣ କେତେଦିନ କହିକିରି ଆସିବେ କି ହଁ ହଁ ହଁ ହଉ ଆପଣ ଆସନ୍ତୁ ଦେଖିବେ ଆଉ ଟିକେ ରେଟ୍ରେ ଟିକେ ରେଟ୍ରେ ଟିକେ ହବ ହବ ନହେଲେ ସେ ଟିକେ ରେଟ୍ କମ୍ କରିବେ ଆଉ ହଁ ହଁ ହେଲେ ଦୁଇ ଜଣ ହେଇକରି ଆସିବେ ଆସିବେ ତାଙ୍କ ପେମେଣ୍ଟରେ ଆପଣ ଆକା ଦେବେ ଆଉ ଆମେ ଦବୁ ନା କ'ଣ ନା କ'ଣ ହଁ ହଁ ହଁ ହଁ ହଁ ଆ ଆପଣ ଆଗେ ହଁ ହଁ ହଁ ହଁ ହଁ ହେଲେ ଆଉ ଖରାବେଳଟା ଆପଣ ଟିଫିନ୍ ଧରିକି ଆସିବେନା ଘରେ ରୋଷେଇପତ୍ର ବନ୍ଦୋବସ୍ତ ହବ ଟିଫିନ୍ ଧରିକି ଆସିବେ

ହଉ ହଉ କାଲିକି ଆସନ୍ତୁ ଆମର ଘର ଯାକ ଦେଖିବେ ହେଲା ଆଉ ଟିକେ ରେଟ୍ ବାଟରେ ଟିକେ ବାର୍ଗେନିଂ ପତ୍ର ହବ ଆଉ ଟିକେ ଭଲ ଜିନିଷ କରିକିରିି ବଲ୍ବ୍ ଫଲ୍ବ୍ ଯାହା କିଛି ଲାଗିବ ଟିକେ ଭଲକିରି କରିବେ ଯେମିତି ପୁରା ଭଲ ୱାରିଂ ଟିକେ ହବ ଆଉ ଠିକ୍ ଅଛି କାଲିକି ଆସନ୍ତୁ ଯାଇକି ଦେଖିକିରି ତା'ପରେ ରେଟ୍ ବାଟ ଉପରେ ଯାହା ଛିଡ଼େଇକିରି କାମ କରିବା ବାର୍ଗେନିଂ କରିକିରି ଆଉ ହେଲା ହଁ ହଉ ଠିକ୍ ଅଛି ହଉ ରଖିଲୁ